ଆମ ରୋଷେଇ ଘରେ ଥିବା ବୈଦ୍ୟୁତିକ ଉପକରଣ ଗୁଡ଼ିକ ମିକ୍ସଚର୍ ଗ୍ରାଇଣ୍ଡର୍ ସିଲିଣ୍ଡର୍ ଗ୍ୟାସ୍ ଓଭେନ୍ ଆଗ ନାଇଁ ଚଲୁଥି ସେଥିଲାଗି ବହୁତ ଅସୁବିଧା ହଉ ଥିଲା ଗ୍ୟାସ୍ ନେଇଥେ ଲୋକମାନେ ଚୁହ୍ଲାରେ ରୋଷଇ କରୁଥିଲେ ତା'ପରେ ଶିଲ୍ରେ ମସଲା ପେସଉ ଥିଲେ ଆଉ ଯେତେବେଳେ ଲାଇନ୍ ନେଇଥି ଆଗ କାଲ ତ ଲୋକମାନଙ୍କୁ ବହୁତ ଅସୁବିଧା ହଉଥିଲା ସେମାନେ ଡିବାରେ ତାଙ୍କର୍ ଘର ଉଜ୍ଜଲା କରୁଥିଲେ ରାତିରେ ଆଉ ଏବେ ଆମର ବହୁତ ସୁବିଧା ହେଲାନ ମିକ୍ସଚର୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ମାନେ ହେଲାନ ଏବଂ ସବୁ ଘରମାନ୍ଙ୍କେ ଲାଇଟ୍ମାନେ ବି ଯାଉଛେ ଆଉ ଏବେ କିଛି ଅସୁବିଧା ନାଇ ହବାର କାହାରିକୁ ବି ତ ଲାଇନ୍ ପଲେଇଲେ ବି ଗ୍ୟାସ୍ର ଅସୁବିଧା କରେଇ ଦେଇଛି ତ ଆମକୁ ଗ୍ୟାସ୍ରେ ରାନ୍ଧୁଛୁ ଆଉ କିଛି ଅସୁବିଧା ନାଇ ହବାର୍